ମୁଁ ଯୁବପିଢ଼ିମାନଙ୍କୁ ଏଇ ଅନୁସରଣ କରିବାକୁ କହିବି ଯେ ଯେଉଁମାନେ ବି ପାଠ ଛାଡ଼ି ଅନ୍ୟ କୌଣସି ଖରାପ ଜିନିଷ ଉପରେ ମାନେ ଲକ୍ଷ୍ୟ ରଖୁଛନ୍ତି ବା ଖରାପ ଜିନିଷକୁ ବେଶୀ ଖରାପ ଜିନିଷକୁ ବେଶୀ ଆକର୍ଷିତ ହେଉଛନ୍ତି ଏହି ଜିନିଷ ଯେମତି ବନ୍ଦ ହେବ ଆଉ ଯେମିତିକି ଛୋଟ ଛୁଆମାନଙ୍କୁ ପୁଅ ପିଲାମାନେ ହୁଅନ୍ତୁ କି ଝିଅ ପିଲାମାନେ ହୁଅନ୍ତୁ କମେଣ୍ଟ ପାସ୍ କରୁଛନ୍ତି ଗୋଟିଏ ପିଲା ଫାଷ୍ଟ କରି ଯେତେବେଳେ କଲେଜ୍ ଯାଉଛି ପ୍ରଥମେ କିଛି ସେ ଜାଣିନଥିବ ତ ଯେମତିକି ତା ସିନିୟରମାନେ ତାକୁ ରାଗିଂ କରିବା ହେଉ କିମ୍ବା କେହି ଜଣେ ଯଦି ମାନେ ବଳାତ୍କାର କେସ୍ ହେଉ କି ଏମତି ନର୍ମାଲି ଯେକୌଣସି ଜିନିଷ ଗୋଟିଏ କମେଣ୍ଟ ପାସ୍ ଜିନିଷ ହେଉ ଯଦି ଏଇ ଜିନଷକୁ ପ୍ରତିରୋଧ କରାଯିବ ତାହେଲେ ହୁଏତ କିଛି ଲୋକ ବା କିଛି ପିଲା ଏସବୁ ଜିନିଷରୁ ମୁକ୍ତି ପାଇଯିବେ ଏବଂ ଏଭଳି ଯୁବପିଢ଼ି ଯଦି ଏମତି ଆଗକୁ ଯଦି ଏସବୁ ଜିନଷ ବାର୍ବାର୍ କରିବେ କରିବ ତାହେଲେ ହୁଏତ ଆମ ମାନେ ଆମ ରାଜ୍ୟ ବା ଆମ ଓଡ଼ିଶା ବହୁତ ବ୍ଲେମ ହେବ ଯାହା ଫଳରେକି ସେଇଟା ଆମ ପାଇଁ ବି ଭଲନୁହେଁ